ମୁଁ ଦୁଇ ହଜାର ବାଇଶି ମସିହା ଜୁନ୍ ମାସରେ ପ୍ରଥମେ ଲୋନ୍ ଆପ୍ଲାଏ କଲି ଲୋନ୍ ଆପ୍ଲାଏ କରିକିନି ଗଭର୍ଣ୍ଣମେଣ୍ଟ ସହାୟତା ନେଇକିନି ମୁଁ ବଗିଚା କାମ ଆରମ୍ଭ କଲି ବଗିଚାରେ ବିଭିନ୍ନ ପ୍ରକାର ଫୁଲ ଫଳ ଇତ୍ୟାଦି ଲଗେଇଲି ଫୁଲ ଗେଣ୍ଡୁ ମନ୍ଦାର ଟଗର ଆମର ଅରଖ ବିଭିନ୍ନ ପ୍ରକାର ଫୁଲ ଫଳ ଆମ୍ବ ପିଜୁଳି ପଣସ ଲିଚୁ ଆଦି ଫଳ ଦୁଇ ଜଣ ଲୋକ ସହାୟତାରେ ବଗିଚା କାମ ଆରମ୍ଭ କଲି ପ୍ରଥମେ ବିଲକୁ ସଫା କରି ହଳ କରି ତା ଦିହରେ ହୁଡ଼ା ଟାଣି ଫୁଲ ଗଛ ଲଗେଇଲି ଉପରବଳି ପାଣି ଓ ସଫା ସୁତୁରା କରେ ପ୍ରତିଦିନ ବଗିଚାର ଯତ୍ନ ନିଏ